ନାହିଁ ଆମର କୌଣସି ଟ୍ୟାପ୍ ପାଣିର ସୁବିଧା ନାହିଁ ଆମ ଘରେ ସରକାର ଯେଉଁ ଟ୍ୟାପ୍ ପାଣି ଯୋଗାଇଛନ୍ତି ଆମ ଏ ଅଞ୍ଚଳକୁ ଆସିନାହିଁ ସେ ପାଣି ଲୋକମାନେ ପିଅନ୍ତି ବି ପରିଷ୍କାର ରୁହେ ପାଣି କିନ୍ତୁ ଆମେ ସେଇ ପାଣିର ସୁବିଧା ପାଇନାହୁଁ ସରକାର ଯଦି ଚେଷ୍ଟା କରନ୍ତି ତା'ହେଲେ ଯଥା ଶୀଘ୍ର ଆମର ଏ ଅଞ୍ଚଳକୁ ଟ୍ୟାପ୍ ପାଣିର ସୁବିଧା ମିଳିବ ଲୋକମାନେ ବହୁତ ଖୁସି ହେବେ ପାଣିର ବ୍ୟବହାର ଲୋକମାନେ ସବୁଥିରେ କରନ୍ତି ସବୁକାମରେ ପାଣିର ଦରକାର ପଡ଼ିଥାଏ ଆଉ ଲୋକମାନେ ପାଣିକୁ ବିଭିନ୍ନ କାମରେ ଲଗାଇଥାନ୍ତି ଟ୍ୟାପ୍ ପାଣିର ସୁବିଧା ହେଲେ ଗାଧୋଇବା ପାଇଁ ରୋଷେଇ ପାଇଁ ଆଉ କୌଣସି ସଫା କରିବା ପାଇଁ ସବୁକିଛି କାମରେ ଲୋକମାନେ ଏ ଟ୍ୟାପ୍ ପାଣିକୁ ବ୍ୟବହାର କରିବୁ ଟ୍ୟାପ୍ ପାଣିର ନଷ୍ଟ କରିବୁ ନାହିଁ ବହୁଳ ବ୍ୟବହାର କରିବୁ ନାହିଁ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବୁ ଟ୍ୟାପ୍ ପାଣି ହେଲେ ଲୋକମାନଙ୍କୁ ଅଧିକ ଦୂରୁକୁ ଯିବାକୁ ପଡ଼ିବନି ପାଣି ଆଣିବାକୁ ସେମାନେ ନିଜ ଘରେ ଟ୍ୟାପ୍ ପାଣିର ସୁବିଧା ପାଇପାରିବେ ଆଉ କାମ ବି ଅତି ଶୀଘ୍ର ହେଇଯିବ ଆଉ ଲୋକମାନେ ସରକାରଙ୍କ ପ୍ରତି କୃତଜ୍ଞ ରହିବେ